ହ୍ୟାଲୋ ସେ ଗାଡ଼ି ଯେନ୍ କୁହା ହୋଇଥିଲା କେନ୍ତା କଲ ହୋ ଭାଇ ଜଲ୍ଦି ଟିକେ ପଠ ମୋତେ ଟାଇମ୍ ହେଉଛି ହେ ଯେନ୍ ଟାଇମ୍ରେ ତମେ ଗାଡ଼ି ପଠାବାର୍ ଲାଗି କହିଥିଲ ଆରେ ଦୁଇ ବାଜିକିରି ଅଢ଼େଇ ବାଜିଲା ନ ତମେ ସେ ଗାଡ଼ି ନେଇଁ ପାଠଲେ ମୋତେ ଯିବାଟା ବି ଟାଇମ୍ ହେବା ବେଲେ ଭାଇ୍ ଭଲ୍ କରି ସେ ଡ଼ାଭର୍ କେ ବୁଝ ଆର୍ ଗାଡ଼ି ପଠ ମୁଁ ଅଧା ଘଣ୍ଟା ଅଟକା ମୋତେ ଲେଟ୍ ହେବା ମୁଁ ଯେନ୍ତା କରି ହେଲେ ସେ ଗାଡ଼ି ଟିକେ ପଠ ଆଉ ମତେ କହବ୍ ମତେବି ଯିବାର୍ ସବୁ ସୁବିଧା ହେବା ଜଲ୍ଦି ଗଲା ପଠ ମୋତେ ଟାଇମ୍ ହେଉଛି ଆଉ ଗାଡ଼ି ପଠ୍ ଯେନ୍ତା କରି ହେଲେ ଭାଇ ନହେଲେ ଟାଇମ୍ ହେବା ମୁଇଁ ଠିକ୍ ସମୟରେ ଯେଇ ନପାରେ ମୋରୋ କାମ୍ ହୋଇନପାରେ ସବୁ ବିଗିଡ଼ି ଯିବା ମୋ ଡ଼ାଭର୍ କେ ଟିକେ ଜଲ୍ଦି କରା ଯେନ୍ତା କରି ହେଲେ ପଠ